ଭେଟନାରୀ ଡକ୍ଟର ପ୍ରାଣୀ ଚିକିତ୍ସକ କହିଲେ ଭେଟନାରୀ ଡକ୍ଟର ଆମର ଯେଉଁ ସବୁ ମେଡ଼ିକାଲରେ ରୁହନ୍ତି ମୁଁ ଗୋଟେ ଗୋରୁ ରଖିଥିଲି ଗାଈର ଆମର ଦେହ ଖରାପ ହେଇଥିଲା ଟିକିଏ ତା'ର ମାଆ ହେବାର ଥିଲା ଯେତେବେଳେ ବାଛୁରି ଛୁଆ ଦେବାର ସେତେବେଳେ ଆସି ଇଞ୍ଜେକସନ୍ ଦେଇ ଯାଇଥିଲେ ଆଉ ବାଛୁରି ଛୁଆ ହେବାରେ କୌଣସି ଅସୁବିଧା ହେଲା ନାହିଁ ଆଉ ତା'ପରେ ସିଏ ଗାଈର ଚର୍ମରୋଗ ସମ୍ପର୍କିତ ସବୁ ବାହାରିଥିଲା ତାକୁ ବି ଆସି ଦେଖି ଯାଇଥିଲେ ଔଷଧ ଦେଇଥିଲେ ଗାଈଗୋରୁ ତ ପ୍ରାୟତଃ ଖାଇ କରି ହଜମ କରିପାରନ୍ତିନି ଯେଉଁ ସେଥିପାଇଁ ତାଙ୍କ ପେଟ ଫୁଲିଯାଇଥିଲା ତା'ବାବଦରେ ଆସି ଇଞ୍ଜେକସନ୍ ଔଷଧ ଦେଇଥିଲେ ସେଥିପାଇଁ ମୋତେ ପାଞ୍ଚଶହରୁ ଛଅଶହ ଟଙ୍କା ଭିତରେ ଖର୍ଚ୍ଚ କରିବାକୁ ପଡ଼ିଥିଲା ସିଏ ଯାଇକରି ଭଲ ହେଲା ଏବଂ ତା'ପାଟିରେ ହେଇଯାଇଥିଲା ଘା ତା'ବାବଦରେ ବି ପଇସା ଦୁଇଶହ ଟଙ୍କା ଖର୍ଚ୍ଚ କରିଥିଲି ଆଉ ଫାଟୁଆ ଫାଟୁଆ ହେଲେ ବି ଡକ୍ଟରଙ୍କୁ କଲ୍ କରିଦେଲେ ସିଏ ଆସନ୍ତି ସେ ଏହି ଡକ୍ଟରମାନେ ସବୁ ତାଙ୍କର କ୍ଵାଟର୍ ଅଛି ଆଉ କ୍ଵାଟର୍ରେ ଫୋନ କଲେ ଆସିବେ ନହଲେ ଡକ୍ଟର ତାଙ୍କ ମେଡ଼ିକାଲକୁ ଗଲେ କହିଲେ ସେମାନେ ଆସିବେ ଦେଖିଯାନ୍ତି ତାଙ୍କର ତା'ପରେ ଆଉ କ'ଣ ଯାହାସବୁ ଔଷଧପତ୍ର ଯେତିକି ମାଗଣାରେ ବି କିଛି ଦିଅନ୍ତି କିଛି ପଇସା ପଡ଼େ ଯେମିତି କି ମୁଁ ଆଣିଥିଲି ତା'ର ହଜମ ପାଇଁ ସବୁ ଔଷଧ କିଣି କରି ପାଞ୍ଚଶହ ଟଙ୍କାର ହଜମ ପାଇଁ ସବୁ ଔଷଧ ଦେଲେ ଆଠଦିନର ସେ ହଜମ କରିବ ଖାଇକରି ସେଗୁଡ଼ାକ ସବୁ ପାଞ୍ଚଶହ ଟଙ୍କା ତା'ବାବଦରେ ବି ଖର୍ଚ୍ଚ କରିଥିଲି ଯେତେବେଳେ ଯାହା ଅସୁବିଧା ହୁଏ ଡକ୍ଟରଙ୍କୁ କହିଲେ ଟିକିଏ ଆସି ଦେଖିଯାନ୍ତି ଏବଂ ଠିକ୍ ଔଷଧ କହିକରି ଦେଇକି ଯାଆନ୍ତି ଆଉ